ମୋତେ ପଶୁ ଫାର୍ମରୁ ଆଉ ଘରୋଇ ଲୋକଙ୍କଠାରୁ କିଣିବାକୁ ଭଲ ଲାଗେ ମୋ ପାଖରେ ବହୁତ ପ୍ରକାର ପଶୁ ଅଛନ୍ତି ଯେମିତି କି ଗୃହପାଳିତ ପଶୁ ଯେମିତି କି ଛେଳି ମେଣ୍ଢା ଗାଈ ବଳଦ ଏମିତି ବିଭିନ୍ନ ପ୍ରକାର ପଶୁ ଅଛନ୍ତି ଆଉ ମୋତେ ସେମାନଙ୍କ ମଧ୍ୟରୁ ଗାଈ ସବୁଠୁ ଭଲ ଲାଗେ ଆଉ ମୁଁ ଭଲ ଗାଈ ଦେଖିଲେ ଜମା ସମ୍ଭାଳି ପାରେନି କିଣିବାକୁ ଇଚ୍ଛା କରେ ଏମିତି ଗାଈଙ୍କ ମୂଲ୍ୟ ଏବେ ଅଛି ଭଲ ଗାଈ ଦଶରୁ ଆରମ୍ଭ ହେଉଛି ଦଶ ବାର ହଜାରରୁ ଗାଈ ଆରମ୍ଭ ହେଉଛି ଅଧିକ ଗାଈ ଦଶ ବାର ପଚିଶ ହଜାର ଏମିତି ଗାଈ ମୂଲ୍ୟ ଅଛି ମୋର ଗାଈ ଅଛନ୍ତି ଭଲ ଗାଈ ଅଛନ୍ତି ମୁଁ ତାଙ୍କୁ ପନ୍ଦର ହଜାରରେ କିଣିଛି କାହାକୁ ପନ୍ଦର କାହାକୁ କୋଡ଼ିଏ ଏମିତି ଆଉ ଛେଳି ହେଉଛନ୍ତି ବହୁତ ଛେଳି ରଖିଛନ୍ତି ଅଛି ଆଉ ଛେଳିମାନଙ୍କୁ ବି ମୁଁ ଚରାଇବାକୁ ନିଏ ଛେଳି ଚରାଏ ମେଣ୍ଢା ଚରାଏ ନେଇକି ଯାଏ ଆଉ ଛେଳି ଛେଳିଙ୍କ ମୂଲ୍ୟ ହେଉଛି ଆଠରୁ ପନ୍ଦର ହଜାର ଆଉ ମେଣ୍ଢାଙ୍କର ମୂଲ୍ୟ ସେ ହେଉଛି ଆଠରୁ ଦଶ ହଜାର ଆଉ ବତକ ରଖିଛି କୁକୁଡ଼ା ରଖିଛି ଆଉ ଏମିତି ବିଭିନ୍ନ ପ୍ରକାର ପଶୁ ରଖିଛି ବଳଦ ରଖିଛି ଚାଷଫାଷ କାମ ପାଇଁ ତାଙ୍କ ଭିତରୁ ରୋଜଗାର ମୋର ହେଇଯାଏ ଲକ୍ଷେ ପାଖାପାଖି ଲକ୍ଷେ ପାଖାପାଖି ଲକ୍ଷେ ପ୍ଲସ୍ ବେଳେବେଳେ ରୋଜଗାର ତାଙ୍କଠାରୁ ମୋର ବାହାରିଯାଏ ଗାଈ ତିରିଶ ଲିଟର ଖଣ୍ଡେ କ୍ଷୀର ଦିଅନ୍ତି ତିରିଶ ଚାଳିଶ ଲିଟର ଗାଈ କ୍ଷୀର ଦିଅନ୍ତି ଆଉ ବଳଦ ବି ଯାଆନ୍ତି ଚାଷ କାମରେ ଆଉ ବତକ ଅଣ୍ଡା ଆମେ ଛେଳି ଯାଆନ୍ତି ପ୍ରୋଗ୍ରାମ୍ ଫୋଗ୍ରାମ୍ ଛେଳି ଙ୍କର ଏମିତି ବିଭିନ୍ନ ପ୍ରକାର ପଶୁପକ୍ଷୀ ମୁଁ ପାଳିଛି ଆଉ ସେମାନଙ୍କୁ ଚଳାଉଛି